ହଁ ହଁ ଭାଇ ଏଇଠି ଏଇଠି ଗାଡ଼ି ରଖ ମୁଁ ଏଇଠି ଓହ୍ଲାଇବି ହଁ ହଁ ଏଇଠି ଏଇଠି

ଯାହା ହଉ ପହଞ୍ଚିଗଲି ଆଉ ହଉ ଭାଇ ତୁମର ଗାଡ଼ି ଭଡ଼ା କେତେ ହେଲା କେତେ ହେଲା କୁହ ଦୁଇଶହ ଟଙ୍କା ଆଚ୍ଛା ମୁଁ ଦେଖୁଛି ହେଲେ ଭାଇ ମୋ ପାଖରେ ତ ଦୁଇଶହ ଟଙ୍କା କ୍ୟାସ୍ ନାହିଁ କ'ଣ କରିବା ଆରେ ଭାଇ ବ୍ୟସ୍ତ ହୁଅନା ଆଚ୍ଛା ଭାଇ ତମର ଅନଲାଇନ୍ ପେମେଣ୍ଟ ସୁବିଧା ଅଛି ନା ନାହିଁ ପେ ଟି ଏମ୍ ଅଛି ନାହିଁ ହଉ ତା'ହେଲେ ଗୁଗୁଲ୍ ପେ ଅଛି ତା' ବି ନାହିଁ ଆଚ୍ଛା ଫୋନ ପେ ଅଛି ଅଛି ଆଚ୍ଛା ତା'ହେଲେ ତ ଭଲ ହେଲା ଆଉ ହଉ ଭାଇ ତମ ସ୍କାନର୍ ଦିଅ ମୁଁ ପେ କରିଦେଉଛି ନାହିଁ ହଉ ତା'ହେଲେ ମୋବାଇଲ ନମ୍ବର ଦିଅ ମୁଁ ପେ କରିଦେଉଛି ନମ୍ବର ଡାକ ସାତ ସାତ ପାଞ୍ଚ ଆଚ୍ଛା ଆଚ୍ଛା ନାଁ'ଟା କ'ଣ ଆସିବ ନାଁ'ଟା ହଁ ଆସିଲା ସୁବାସ ସେଠି ହଉ ହଉ ହଉ ହଉ ଭାଇ ମୁଁ ପେ କରିଦେଲି ଦୁଇଶହ ଟଙ୍କା ହଉ ଆଚ୍ଛା ଠିକ୍ ଅଛି